ଆମ ଅଞ୍ଚଳର ମୁଖ୍ୟ ଟେଲିଫୋନ୍ ଗୁଡ଼ିକ ହେଲା ଜିଓ ଏବଂ ଏୟାରଟେଲ୍ ଏହି ଜିଓ ଏବଂ ଏୟାରଟେଲ୍ ଆମ ଅଞ୍ଚଳରେ ପ୍ରାୟତଃ ସମସ୍ତଙ୍କ ମୋବାଇଲ୍ରେ ବ୍ୟବହାର ହେଉଛି ଆଉ ଜିଓର ଇନ୍ଟରନେଟ୍ ସେବା ବହୁତ୍ ଭଲ ତାଛଡ଼ା ଏହାର ମୂଲ୍ୟ ମଧ୍ୟ କମ୍ ମାତ୍ର ଭୋଡ଼ାଫୋନ୍ ତାଠାରୁ ଆହୁରି ଭଲ ସେବା ଦେଇଥାଏ କିନ୍ତୁ ଦାମ୍ ଅଧିକା ନେଇଥାଏ ଜିଓର ଇଣ୍ଟରନେଟ୍ ସ୍ପିଡ଼୍ ଏୟାରଟେଲ୍ ଅପେକ୍ଷା କମ୍ ରହିଥାଏ କିନ୍ତୁ ଏୟାରଟେଲ୍ ତା'ପରେ ମଧ୍ୟ ସେ ତା'ର ସେବା ଜାରି ରଖିଛି ବହୁତ୍ ଲୋକ ଜିଓ ବ୍ୟବହାର କଲେ ମଧ୍ୟ ଏୟାରଟେଲ୍ ଏପର୍ଯ୍ୟନ୍ତ ବ୍ୟବହୃତ ହେଉଛି ଯାହାପରେ ଏୟାରଟେଲ୍କୁ ଲୋକେ ଭୁଲି ପାରୁନାହାନ୍ତି